ହ୍ୟାଲୋ ଡ୍ରାଇଭର ଭାଇ ଆଜ୍ଞା ମୁଁ ରୁନି ବିଶୋଇ କହୁଥିଲି ଆଜ୍ଞା ମୋର ଗୋଟିଏ ସାଙ୍ଗଠୁ ଆପଣଙ୍କ ନମ୍ବର ମୁଁ ପାଇଲି ମୁଁ ନୟାଗଡ଼ରୁ ପୁରୀ ଯିବି ହୁଁ କେତେ ଟଙ୍କା ନେବେ କହିଲେ ଆପଣ ଆଗ ନେବେ ନା ଛାଡ଼ିକି ଆସିଲା ପରେ ନେବେ ଆଛା ନାଇଁ ରାସ୍ତା ଟିକେ ଭାରି ଇଏ ଅଛିତ ଖରାପ ଅଛିତ ଆମେ କଣ ଖୋର୍ଦ୍ଧା ହୋଇକି ଯିବା ତ ହଁ ନାଇଁ ସେପଟେ ଟିକେ ଅଧିକା ବାଟ ଏପଟେ ବୁଲା ପଡ଼ିବ ତ ସେଥିପାଇଁ ଆଜ୍ଞା କିଲୋମିଟର ପିଛା କେତେ ଟଙ୍କା ନେଉଛନ୍ତି ଆପଣ ହଁ ହେଉ ହେଉ ନାଇଁ ମୁଁ ଟିକେ ଗରିବ ଲୋକ ତ ଆଜ୍ଞା ଆପଣ ମୋ ସାଙ୍ଗ କହିଲା ଆପଣ ଟିକେ ଶସ୍ତାରେ ନେବେ ବୋଲି ସେଥିପାଇଁ ଆପଣଙ୍କୁ ଫୋନ କଲି ହଁ ହେଉ ହେଉ ସତରଶହ ଟଙ୍କା ନେବେ ମୁଁ ଆସିକି ପହଞ୍ଚିଲା ପରେ ଆପଣଙ୍କୁ ପଇସା ଦେଇଦେବି ଆଉ ହଁ ହେଉ ହେଉ ହେଉ ଠିକ ଅଛି ଆପଣ ସକାଳୁ ସକାଳୁ ଆସିବେ ହାରି ଆଉ ଜଲଦି ଆସିଗଲେ ଜଲଦି ଯିବା ଜଲଦି ଯାଇକି ପହଞ୍ଚିଯିବା ପୁରୀରେ ଆଉ ହେଉ ହେଉ ସାର ହେଉ ଠିକ ଅଛି ରଖୁଛି ଭାଇ ରଖୁଛି